ହଁ ହଁ ମୁଁ ସରୋଜ ବାବୁ କହୁଥିଲି ହଁ ମୁଁ ତ ଲୋନ୍ ପାଇଁ ତ ବହୁତ ଥର ବ୍ୟାଙ୍କ୍ ଯାଇଛି କିନ୍ତୁ କିଛି ମିଳିନି ସେଥିରୁ ଲୋନ୍ ଫୋନ୍ ହଁ ମୁଁ ମୋର ବୟସ ଏବେ ସତୁରି ପାଖାପାଖି ହେଲାଣି ହଁ ପେନ୍ସନ୍ ତ ମୁଁ ପାଉଛି କିଛି ଲୋନ୍ ନେଇଥାନ୍ତି ମୁଁ ଟିକିଏ ଅଧିକ ହେଲେ ହେବନି କି ମୋର ଟିକିଏ ଅଧିକ ଦରକାର ଥିଲା ଏଇଟା ଲୋନ୍ ନେବାପାଇଁ କ'ଣ ଡକୁମେଣ୍ଟ୍ କ'ଣ କ'ଣ ଦରକାର କହିବେ କି ଟିକିଏ ହଉ ହଉ ହଁ ସାର୍ ହଁ ମୁଁ ସାର୍ ନିହାତି ଯିବି ଯେ ମୁଁ କହୁଥିଲି କି ମାନେ କିଛି ଅଧିକ ମିଳିବ କି ପେନ୍ସନ୍ଟା ପେନ୍ସନ୍ ଲୋନ୍ଟା କିଛି ଅଧିକ ମିଳିବ ଏମିତି କଥା ତା'ହେଲେ ତା'ହେଲେ ମୁଁଁ କେତେବେଳେ ବ୍ୟାଙ୍କ୍ ଯିବି କହିଲେ ଟିକିଏ ଦଶଟା ପରେ ଆସିବେ ମାନେ ବ୍ୟାଙ୍କ୍ଠୁ ମୋ ଘର ଏଠି ବହୁତ ଦୂର ହୋଇଯାଉଛି ତ ମାନେ ଆସିଲା ବେଳକୁ ଦୁଇ ଚାରି ଦିନ ଲେଟ୍ ହୋଇପାରେ କ'ଣ ଚଳିବ ନା ନାହିଁ ନା କ'ଣ ଅସୁବିଧା ଅଛି ସାର୍ ସାର୍ ମୁଁ ସାର୍ ଘରେ ଛେଳି ଚାଷ କରିବା ପାଇଁ ଚାହୁଁଥିଲି ସେଥିପାଇଁ ଲୋନ୍ ନେଇଥାନ୍ତି ହଁ ସାର୍ ସତୁରିଟା ପାଖାପାଖି ଅଛି ଛେଳି ହଁ ସାର୍ ଠିକ୍ ଅଛି ସାର୍ ଆଉ ମାନେ ଅଲଗା କ'ଣ ଅଛି କି ଲୋନ୍ ଫୋନ୍ ମାନେ ତା ଛାଡ଼ିକି ହଁ ସାର୍ ମୋ ପୁଅ ଦୁଇଟା ଆଉ ଝିଅ ଗୋଟେ ଅଛି ମାନେ ଛୋଟ ପୁଅଟା ଏବେ ଦ୍ଵିତୀୟ ପଢ଼ୁଛି ଚତୁର୍ଥ ପଢୁଛି ଆଉ ଝିଅଟା ଦଶମ କ୍ଲାସ୍ ପଢ଼ୁଛି ଆଉ ହଁ ସାର୍ ଠିକ୍ ଅଛି ମାନେ ଲୋନ୍ ଫୋନ୍ ନେଲେ ହଁ ଇନ୍ଟ୍ରେଷ୍ଟ୍ କ'ଣ କ'ଣ ଅଛି ଆଉ କେମିତି କ'ଣ ଶୁଝା ହେଉଛି ସେଟା ଟିକିଏ କହିଦେଲେ ଭଲ ହୁଅନ୍ତା

ନାଇଁ କେତେ କହିଲେ ସାର୍ ଆଉ ଥରେ ଟିକିଏ କୁହନ୍ତୁ ହଁ ସାର୍ ତା'ପରେ ମୁଁ ସେ ଷ୍ଟଡି ଲୋନ୍ ନେଇଥାନ୍ତି ଆଉ ଯେଉଁ ଘରେ ଛେଳି ଛେଳି ଚାଷ ପାଇଁ ବି ଲୋନ୍ ନେଇଥାନ୍ତି ସେଥିପାଇଁ ସାର୍ କେଉଁ ବାର ଯିବି ମୁଁ ହଁ ସାର୍ ଠିକ୍ ଅଛି ସୋମବାର ଆସିଲେ ପକ୍କା କାମ ହେବ ତ ନାଇଁ ସାର୍ ମାନେ ଆଗରୁ ମୁଁ ଏମିତି ଆସିଥିଲି ନା ଆଗରୁ ମୁଁ ଏମିତି ଆସୁଥିଲି ଆଉ ସେଥର ମୋତେ ବହୁତ ଥର ଫେରାଇଥିଲେ ସେଥିପାଇଁ ମୁଁ ଆଉ ସେଥିପାଇଁ ବାର ପଚାରିଦେଉଛି ଆଉ ନାଇଁ ଏଥର ମାନେ ସୋମବାର ଦିନ ପକ୍କା ହେବ ତ ହଉ ହଉ ତା'ହେଲେ ଠିକ୍ ଅଛି